ହିନ୍ଦୁ ଧର୍ମ ହଉଛି ସବୁଠୁ ଶ୍ରେଷ୍ଠ ଧର୍ମ ଆମର ଭାରତର ଆଉ ବାକି ଧର୍ମକୁ ଆମେ କେହି ମାନୁନା ଭାରତରେ ସବୁ ହିନ୍ଦୁ ଧର୍ମକୁ ବଞ୍ଚାଇବା ପାଇଁ ନାଗରିକମାନଙ୍କୁ ଏକତା ହବାକୁ ପଡ଼ିବ ହିନ୍ଦୁ ରାଷ୍ଟ୍ର ହିନ୍ଦୁ ଦେଶ ଭାବରେ ସମ୍ବୋଧନ କରିବାକୁ ପଡ଼ିବ ଯେକୌଣସି ଆମର ଖ୍ରୀଷ୍ଟ ଧର୍ମ ହଉ କିମ୍ବା ମୁସଲିମ ଧର୍ମ ହଉ ସେଗୁଡ଼ାକୁ ଧ୍ୟାନ ନଦେଇକି ଆମ ହିନ୍ଦୁ ଧର୍ମକୁ ଆଗେଇ ନବାକୁ ପଡ଼ିବ ଏକତାର ବଳ ହିଁ ବଞ୍ଚିବାକୁ ପଡ଼ିବ ହିନ୍ଦୁ ଧର୍ମ ଭାବରେ ଆମେ ସବୁ ଭଗବାନ ଦେବାଦେବୀଙ୍କ ସବୁ ପର୍ବରେ ପାଳନ କରି ସମସ୍ତିଙ୍କ ମନରେ ଆନନ୍ଦମୟ ଦେଇକରି ହିନ୍ଦୁ ଧର୍ମର ଜାତୀୟ ରାଜାପଥରେ ଶ୍ରେଷ୍ଠ କରିବା ପାଇଁ ବୋଲି ହିନ୍ଦୁ ଧର୍ମର ଆମେ ସବୁ କରିପାରିବା ହିନ୍ଦୁ ଧର୍ମ ହେଉଛି ଭାରତର ଏକ ବିଶିଷ୍ଟ ଧର୍ମ ଆଉ ସବୁଠୁ ପ୍ରଥମ ଧର୍ମ ହେଉଛି ହିନ୍ଦୁ ଧର୍ମ ତ ହିନ୍ଦୁ ଧର୍ମକୁ ଲୋକମାନେ ବଞ୍ଚାଇ ରଖିବା ପାଇଁ ହେଲେ ହିନ୍ଦୁ ଧର୍ମମାନଙ୍କର ହିନ୍ଦୁତା ବଢ଼ିବାକୁ ପଡ଼ିବ